ହଁ ବାପା ମୁଁ ଏବେ ହଷ୍ଟେଲ୍ରେ ଅଛି ପାଠ ପଢିବା ପାଇଁ ଆଉ ପଇସା କିଛି ଦରକାରେ ଫର୍ମ୍ ଫିଲ୍ଅପ୍ କରିବି ତା'ପରେ ପରୀକ୍ଷା ଦେଇସାରିଲେ ଯାହା ପଢିବି ଫର୍ମ୍ ଫିଲ୍ଅପ୍ ପାଇଁ ତିନିହଜାର ଟଙ୍କା ଦରକାରେ ଏବେ ପଠାନ୍ତୁ

ଅ ହଉ ମୁଁ ଚାହୁଁଛି ଟୀଚର୍ ହେବା ପାଇଁ ଆ ପରେ ପ୍ଲସ୍ ଥ୍ରୀ ପଢ଼ିବା ପାଇଁ ଚାହୁଁଛି ପଇସାଟା ପଠେଇଲେ ଭଲ ହୁଅନ୍ତା ଆଉ ଅଧିକ ପଢିବାକୁ ଚାହୁଁଛି

ପଇସା କୋଉ ଦିନ ପଠେଇବ ଆର ସପ୍ତାହକୁ ଲେଟ୍ ହେଇଯିବ ଡେରି ହେଇଯିବ କେମିତି ହେବ ହଁ ହଉ ସବୁ ପିଲା ଆଡମିଶନ୍ କରିସାଇଲେଣି ମୁଁ କେବେ ଆଡମିଶନ୍ କରିବି ପଚିଶ ତାରିଖ ହଉ ତା ପୂର୍ବରୁ ପଠେଇବେ ନାଇଁ ସେତିକି ଆ ପରେ ଇଞ୍ଜିନିୟରିଂ କରିବି